ଡିଜିଟାଲ୍ ଦୁନିଆରେ ମୋବାଇଲ୍ ଫୋନ୍ର ବହୁତ ଉପଯୋଗ କରାଯାଉଛି ତେଣୁ ଆଭାସୀ ଜରିଆରେ ପ୍ରତ୍ୟେକ ପ୍ରୋଗ୍ରାମ୍ ଆମେ ଘରେ ବସି ସାରା ବିଶ୍ୱର ଜିନିଷ ଜାଣିପାରୁଛେ ଆଉ ଖୁବ୍ କମ୍ ସମୟରେ ଆମର ବାର୍ତ୍ତା ଅନ୍ୟ ଜଣଙ୍କ ପାଖରେ ପହଞ୍ଚି ପାରୁଛି ତେଣୁ ଡିଜିଟାଲ୍ ଦୁନିଆରେ ମୋବାଇଲ୍ର ବହୁତ ଆବଶ୍ୟକତା ଅଛି ମୋବାଇଲ୍ ବିନା କୌଣସି ଜିନିଷ ଏଇଠି କମ୍ୟୁନିକେଟ୍ ବା ଯୋଗାଯୋଗ ହେଇପାରୁନାହିଁ ତେଣୁ ମୋବାଇଲ୍ର ବହୁ ସକାରାତ୍ମକ ଆବଶ୍ୟକ ସାରା ଭାରତ ପାଇଁ ସାରା ବିଶ୍ୱ ପାଇଁ ହେଇଯାଇଛି